ଗଞ୍ଜାମ ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ଉତ୍ସ କୃଷି କୃଷି ବିନା ଓଡ଼ିଶୀ ଗଞ୍ଜାମ ଜିଲ୍ଲାର ଲୋକ ଚଳିବା ଅସମ୍ଭବ କୃଷି ଚାଷ କରି ଧାନ ଗହମ ମାଣ୍ଡିଆ ସୂର୍ଯ୍ୟମୁଖୀ ସୋରିଷ ଏମିତି ରାଶି ମୁଗ ବିରି କେତେ ଜିନିଷ ରୋଜଗାର କରେ ସେମାନେ ସେଥିରେ ପ୍ରତିପୋଷଣ ହୁଅନ୍ତି ସକାଳୁ ଉଠି ବିଲରେ ବିଲରେ କାମ କରି ସେଥିରେ ଯାହା ରୋଜଗାର କରନ୍ତି ବର୍ଷ ସାରା ଚଳନ୍ତି ସେଥିପାଇଁ ସରକାରୀ ଚାକିରିରେ ଚାକିରି ଅପେକ୍ଷା କୃଷିକୁ ବେଶୀ ପ୍ରଧାନ ଦେଉଛନ୍ତି କାହିଁକି ନା ବାହାରକୁ ଗଲେ ଘର ଏପଟେ ଚଳିବା କଷ୍ଟକର ବାହାରେ ରହିଲେ କିନ୍ତୁ ଘରେ ସ୍ତ୍ରୀ ପିଲାମାନେ ରହୁଛନ୍ତି ସେଥିପାଇଁ ସେମାନଙ୍କୁ ବାହାରେ ନଯାଇ ଘରେ ରହିବାକୁ ପସନ୍ଦ କରନ୍ତି ଆମ ଜିଲ୍ଲାରେ ବେକାରି ସମସ୍ୟା ଅଧିକ ନାହିଁ କାହିଁକି ନା ବାହାରକୁ ପୁରୁଷମାନେ ବାହାରକୁ ଯାଆନ୍ତି ବାହାରେ କାମ କର ପଇସା କମାନ୍ତି ଗ୍ରାମରେ ଯେ ସ୍ତ୍ରୀ ଲୋକମାନେ ରୋଜଗାର କରନ୍ତି ବିଲ ବାଡ଼ିରେ କାମ କରନ୍ତି ଓ ସ୍ୱାମୀମାନେ କଳକାରଖାନାରେ କାମ କରି ଚାକରୀ କରନ୍ତି ସେଥିପାଇଁ ଗଞ୍ଜାମରେ ବେକାରି ସମସ୍ୟା ରହିନାହିଁ